ଢେଙ୍କାନାଳ ଜିଲ୍ଲାରେ ଜଳବାୟୁ ଅଧିକ ଗରମ ନୁହେଁ କି ଅଧିକ ଥଣ୍ଡା ନଥାଏ ବର୍ଷା ଦିନେ ବର୍ଷା ଗ୍ରୀଷ୍ମ ଋତୁରେ ଖରା ଓ ଶୀତ ଋତୁରେ ଶୀତ ହୁଏ କିନ୍ତୁ ଏହି ଦୁଇ ତିନି ବର୍ଷ ହେଲାଣି ଗ୍ରୀଷ୍ମ ଦିନେ ବର୍ଷା ବର୍ଷା ଦିନେ ଗ୍ରୀଷ୍ମ ହୋଇଛି ଆଗରୁ ଯେଉଁ ପରିମାଣରେ ଶୀତ ହେଉଥିଲା ସେତେ ଶୀତ ହେଉନାହିଁ ଏପ୍ରିଲ ଓ ମେ ମାସରେ ଅଧିକ ଗରମ ଅନୁଭୂତ ହେଉଛି